ଆମ ରାଜ୍ୟରେ ପରିବହନ ଗୁଣବତ୍ତା ସେତେଟା ଭଲ ନୁହେଁ ପରିବହନ କହିଲେ ଆମେ ଯିବା ଆସିବା କିଭଳି କରୁଛେ ଏହାକୁ ବୁଝାଏ ଆହୁରି ମଧ୍ୟ ଆମେ ଜିନିଷର ନେବା ଆଣିବା କିଭଳି କରିଥାଉ ଆମେ ମୁଖ୍ୟତଃ ଏଥିପାଇଁ କାର୍ ବସ୍ ଟ୍ରେନ୍ ଉଡ଼ାଯାହାଜ ଏହାରି ଉପରେ ନିର୍ଭର କରିଥାଉ ଜଣେ ମଧ୍ୟବିତ୍ତ ପରିବାରର ଲୋକ ସେ ଟ୍ରେନ୍ ହେଉ କିମ୍ବା ବସ୍ରେ ହେଉ ଯାଇପାରିବ କିନ୍ତୁ ଜଣେ ଉଚ୍ଚ ପରିବାରର ଲୋକ ସେ କେବଳ ଉଡ଼ାଯାହାଜରେ ଯାଇପାରିବ ଆଉ ମଧ୍ୟବିତ୍ତ ପରିବାର ର ଲୋକମାନେ ଉଡ଼ାଯାହାଜ ପାଇଁ ଯେତିକି ଟଙ୍କା ଆବଶ୍ୟକ ତାହା ଦେବାରେ ତାଙ୍କୁ ବହୁତ ଅସୁବିଧା ହେବ ଭାରତରେ ଯେଉଁ ପରିବହନ ବ୍ୟବସ୍ଥା ଅଛି ସେଥିରେ ଟ୍ରେନ୍ ହେଉଛି ସବୁଠାରୁ ସୁବିଧା ବା ସୁଲଭ ମୁଲ୍ୟରେ ମିଳିଥାଏ ବସ୍ ଆଜିକାଲି ଗଭ୍ମେଣ୍ଟ୍ ବସ୍ ଖୁବ୍ କମ୍ ଚାଲୁଛି ଯେଉଁ ବେସରକାରୀ ବସ୍ ଚାଲୁଛି ସେଥିରେ ଲୋକମାନେ ବହୁତ ଭଡ଼ା ନେଇ ଯାଉଛନ୍ତି ମନ ଇଛା ପଇସା ଆଦାୟ କରୁଛନ୍ତି ସରକାରୀ ବସ୍ ଚାଲିଲେ ଲୋକମାନଙ୍କୁ ଅଧିକ ସୁବିଧା ମିଳନ୍ତା